ହ୍ୟାଲୋ ଆପଣ ବିମଳା ଟ୍ରାଭେଲ୍ସ ଏଜେନ୍ସିରୁ କହୁଛନ୍ତି କି ମୁଁ ମାନସ ରଞ୍ଜନ ମହାପାତ୍ର ତାଳବଣିରୁ କହୁଛି ଆମର ଗୋଟିଏ ଗାଡ଼ି ଦରକାର ସତେଇଶ ତାରିଖ ତିନିଟା ବେଳକୁ ଦରକାର ଏଇ ଆମେ ବୈଦେଶ୍ଵର ଟି ବ୍ରିଜ ଯିବା ଆମେ ଚାରି ଜଣରୁ ଛଅ ଜଣ ଯିବୁ ଯେ ଚାରି ଜଣରୁ ଛଅଜଣ ଯେଉଁ ଯିବୁ ଗୋଟିଏ ଛୋଟ ଗାଡ଼ିଟିଏ ପଠେଇବେ କେତେ ପଇସା ଲାଗିବ ପଚିଶହ ଟିକିଏ ଅଧିକ ହୋଇଯାଉଛି ମ ନାଇଁ ନାଇଁ ଆପଣଙ୍କ କଥା ରହୁ ଆମ କଥା ରହୁ ହେଉ ଦୁଇ ହଜାର ନିଅନ୍ତୁ ଦୁଇ ହଜାର ହେବନି ହେଉ ତା'ହାଲେ ଠିକ ଅଛି ମୁଁ ବାଇଶହ ଦେବି କିନ୍ତୁ ତିନି ଘଟିକା ସମୟରେ ଆସିକି ପହଞ୍ଚିବେ ଆମେ ଚାରିରୁ ଛଅ ଯିବୁ ହେଉ ରହୁଛି